ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି ଯେମିତିକି ସହରାଞ୍ଚଳରେ ପ୍ରାଇଭେଟ୍ ସ୍କୁଲ୍ ରେ ପିଲା ପାଠ ପଢ଼ନ୍ତି ସେଇଠି ପ୍ରାଇଭେଟ୍ ସ୍କୁଲ୍ ରେ ପଇସା ଦେଇକି ପାଠ ପଢ଼ିବାକୁ ପଡ଼େ ତାଙ୍କ ବହିପତ୍ର ସବୁ ବି ପଇସା ତାଙ୍କ ୟୁନିଫର୍ମ ସବୁ ପଇସା ପାଠ ପଢ଼ିବାକୁ ପଇସା ହେଲେ ଆମ ଗ୍ରାମାଞ୍ଚଳରେ କିଛି ପଇସା ଦେବାକୁ ଦେଇକି ନ ପଢ଼ିବାକୁ ପଡ଼ିଥାଏ ଆମକୁ ମାଗଣାରେ ପଢ଼ିବାକୁ ପଡ଼ିଥାଏ ସରକାରୀ ସ୍କୁଲ୍ ରେ

ଆମେ ଚାହିଁଲେ ବି ସରକାରୀ ସ୍କୁଲ୍ ର ଛାତ୍ରମାନେ କେବେ ପ୍ରାଇଭେଟ୍ ସ୍କୁଲ୍ ରେ ପାଠ ପଢ଼ିପାରିବା ନାହିଁ ଆଉ ଯଦି ବି ପଢ଼ିପାରିବା ତ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ଆମକୁ କାହିଁକି ନା ପ୍ରାଇଭେଟ୍ ସ୍କୁଲ୍ ରେ ସବୁ ପଇସା ଦେଇକି ପାଠ ପଢ଼ିବାକୁ ପଡ଼େ ଆଉ ସରକାରୀ ସ୍କୁଲ୍ ରେ ସବୁ ମାଗଣା ଆଉ ଯଦି ବି ଆମେ ପାଠ ପଢ଼ିଲୁ ତାହେଲେ ବି ପଇସାପତ୍ରର ବହୁତ ଅସୁବିଧା ରହିବ ଅଭାବ ରହିବ ତ ସେଇଟା ପାଇଁ ଆମେ ଆଉ ପ୍ରାଇଭେଟ୍ ସ୍କୁଲ୍ ରେ ପାଠ ପଢ଼ି ପାରିବା ନାହିଁ ଆମେ ସରକାରୀ ସ୍କୁଲ୍ ରେ ହିଁ ପାଠ ପଢ଼ି ପାରିବା ଆଉ ଗାଁ ଗାଁ ସ୍କୁଲ୍ ରେ ସବୁ ଜିନିଷ ଫ୍ରୀରେ ମିଳେ ଆମକୁ ପାଠ ବହିପତ୍ର ପୋଷାକ ସ୍କୁଲ୍ ଫିଜ୍ ରେ ବି କିଛି ନଥାଏ ତ ଏଇଠି ଖାଲି ଗୋଟିଏ ଅସୁବିଧା ରହିଛି ଆମ ଗାଁ ସ୍କୁଲ୍ ରେ କି ସେଇଟା ହେଉଛି ଶିକ୍ଷକ ଶିକ୍ଷକ ଏଠି ଯଦି ପ୍ରଚୁର ପରିମାଣରେ ଥାଆନ୍ତେ ତ ସେମିତି କିଛି ଶିକ୍ଷା ଉପରେ ଆମକୁ ଅସୁବିଧା ହେବାକୁ ପଡ଼ିନଥାନ୍ତା